ଆପଣ ଆର୍ କେ ଟ୍ରାଭେଲ୍ସରୁ କହୁଛନ୍ତି ମୁଁ ବୃନ୍ଦାବନ ଯାଜପୁର ରୋଡ଼ରୁ କହୁଥିଲି ମୋର ଛୋଟ ଟ୍ରିପ୍ ଗୋଟିଏ କରିବାର ଥିଲା ଆପଣଙ୍କର ମୁଁ ଯିବି ଏଠିକୁ ମହାବିନାୟକ ମନ୍ଦିର ଯିବି ସେଥିପାଇଁ ମୋର ଚାରିଜଣ ନହେଲେ ଛଅ ଜଣ ବସିପାରୁଥିବା ଗୋଟିଏ ଗାଡ଼ି ଦରକାର ଆଉ ମୋତେ କୁହନ୍ତୁ ନା ଆପଣଙ୍କ ଚାରିଜଣ ବସିପାରୁଥିବା ଗାଡ଼ିର ଭଡ଼ା କେତେ ଆସିବ ଆଉ ଛଅ ଜଣ ବସିପାରୁଥିବା ଗାଡ଼ିର ଦାମ୍ କେତେ ଆସିବ